କିଛି ସମୟ ପରେ ମୁଁ ଗୋଟେ ଅନଲାଇନ୍ ଦ୍ୱାରା ଗୋଟେ ରେଷ୍ଟୁରାଣ୍ଟ୍କୁ ରେଷ୍ଟୁରାଣ୍ଟ୍ରୁ ଖାଇବା ପାଇଁ ଅର୍ଡ଼ର୍ କରିଥିଲି ଯେ ପ୍ରଥମେ ମୁଁ ବିରିୟାନି ମଗେଇଥିଲି ତା ସହିତ ସାଲାଟ୍ ଆଉ ଚିକେନ୍ କରୀ ଚିକେନ୍ କରୀ ତା'ପରେ ଚିପ୍ସ ଚିପ୍ସ ମଗେଇଥିଲି ତ ସେ ଭୁଲ୍ରେ ଭୁଲ୍ରେ ସେ ପାର୍ସେଲ୍ ଅର୍ଡ଼ର୍ଟା ଡେଲିଭରି କରିବାକୁ ଆଣିଥିଲା ସେଇଠି ଥିଲା ରୁଟି ନାନ୍ ସାଲାଡ଼୍ ଆଉ କିଛି ଦୁଇ ତିନିଟା ଗୁଡ଼ାକ ସେଗୁଡ଼ାକ ମୁଁ ଅର୍ଡ଼ର୍ ଦେଇନଥିଲି ତା'ପରେ ସେଗୁଡ଼ାକୁ ରିଟର୍ଣ୍ଣ ମୁଁ ଫୋନ୍ କରିଥିଲି ସେ ରେଷ୍ଟୁରାଣ୍ଟ୍କୁ ଆଉ ମୁଁ ତ ଏଗୁଡ଼ାକ ଅର୍ଡ଼ର୍ କରିନଥିଲି ଏଗୁଡ଼ାକ ମତେ ଦେଇ ଦେଇଛନ୍ତି ଯଦି ଭୁଲ୍ରେ ଦେଇଛନ୍ତି ତ ମୁଁ ସେ ପାର୍ସଲ୍ଟା ନେଇ ଯାଆନ୍ତୁ ଆଉ ପୁନର୍ବାର ମୁଁ ଯେଉଁଟା ଅର୍ଡ଼ର୍ ଦେଇଥିଲି ସେଗୁଡ଼ାକୁ ଆସିକି ଦିଅନ୍ତୁ ମୁଁ କହିଥିଲି